ହ୍ୟାଲୋ ଆପଣ ତିରୁପତି ହୋଟେଲରୁ କହୁଛନ୍ତି କି ମୁଁ ଯେଉଁ ଖାଦ୍ୟ ପାଇଁ ଅର୍ଡ଼ର କରିଥିଲି ସେ ଖାଦ୍ୟ ଡେଲିଭରି ବହୁତ ଲେଟ୍ ରେ ଆସିକି ପହଁଞ୍ଚିଲା ଆଉ ସେ ପ୍ୟାକିଂ ଭଲ ନାହିଁ ଆଉ ଖାଦ୍ୟ ବି ଭଲ ନାହିଁ ତେଣୁ ମୋର ସେ ଖା କ'ଣ କରିବି କହିଲେ ମୁଁ ସେ ଖାଦ୍ୟଟା ଫେରାଇବାକୁ ଚାହୁଁଛି ଆପଣ ଯଦି ଟିକେ ମୋତେ ସାହାଯ୍ୟ କରନ୍ତେ କେମିତି ଫେରସ୍ତ ହେବ ମୋତେ କହିଲେ ମୁଁ ସେ ଖାଦ୍ୟଟା ଟିକେ ଫେରାଇ ଫେରାନ୍ତି ଆଉ